ଆଗେ ଯେଉଁ ଚାଷ ହେଉଥିଲା ସେଇଟା ମାନେ ବହୁତ ଭଲ ଲାଗୁଥିଲା ସେ ଚାଷ ଧର ଖତ ସାର ହଳ ଲଙ୍ଗଳରେ ଚାଷ ହେଉଥିଲା ଏମିତିକି କିଛି ଔଷଧ ମାନେ ସାର ମସଲା ଦିଆ ହେଉନଥିଲା ସେ ଖାଦ୍ୟଟା ସେଇଟା ବହୁତ ଭଲ ଫସଲ ହେଉଥିଲା କି ସେ ଖାଦ୍ୟ ଖାଇଲେ ବି ଦେହ ପାଇଁ କିଛି କ୍ଷତିକାରକ ହେଉନଥିଲା ଭଲ ହେଉଥିଲା ଏବେ ଯେଉଁ ଚାଷ ହେଉଛି ବହୁତ ଯନ୍ତ୍ରପାତି ବୈଜ୍ଞାନିକ ଜିନିଷରେ ହେଉଛି ସେ ତା ଚାଷ କରୁଛନ୍ତି ବହୁତ ସାରା ମସଲା ଦେଉଛନ୍ତି ଏହି ସବୁରେ ସେ କେମିତି ଅଧିକା ଫଳ ହେବ କିନ୍ତୁ ଲୋକ ଜାଣିବାକୁ ଅଧିକ ଫଳ ହେଲେ ସେଇଟା ଦେହ ପାଇଁ କ୍ଷତିକାରକ ଆମେ ସେ ଜିନିଷଟା ଖାଇ ରୋଗ ଅବସ୍ଥାରେ ପଡ଼ିବୁ ସେସବୁ କିନ୍ତୁ ଅଧିକା ଫସଲ ଲୋକ ଯାହା କିନ୍ତୁ ମୋର ଅଧିକା ଫସଲ ହେବ କିନ୍ତୁ ସେ ଆଗ ଲୋକ ଯେମିତି କରୁଥିଲେ ସେମିତି ସିଏ କରୁନାହାନ୍ତି ସମସ୍ତେ ଚାହିଁଲେ ଏ ଏ ସାରଟା ଦେଲେ ମୋର ବହୁତ ହେବ ସେ ଆହୁରି କଡ଼ା ସାର ଦେଲେ ମୋର ଆଉ ବହୁତ ଧାନ ଚାଷ ହେବ ମୁଁ ବହୁତ ହେ ବ ପଇସା ରୋଜଗାର କରିବି କିନ୍ତୁ ମଣିଷ ତାଙ୍କ ଦେହକୁ ଦେଖିଲେନି ଏହାକୁ ଦେଖିଲେନି ସବୁବେଳେ ଚାହିଁଲେ କେମିତି ନା ସୁସ୍ଥ ରହେ କେମିତି ଗାଡ଼ି ମାନେ ଇଏ ଜିନିଷରେ ସବୁ ଟ୍ରାକ୍ଟର୍ ପାୱାର୍ ଟିଲର୍ ଏହି ସବୁ ଜିନିଷରେ ଚାଷ କରିବେ ଘରେ ବସିବେ କିନ୍ତୁ ବହୁତ ଅମଳ କରିକିନି ଘରେ ରଖିବା ପାଇଁ ସବୁବେଳେ ଚେଷ୍ଟା କଲେ ଏଇସବୁ ଇଏରେ ଆଗକାଳ ଲୋକ କେତେ ପରିଶ୍ରମ କରୁଥିଲେ ତାଙ୍କୁ ସବୁ ବହୁତ ଭଲ ପରିଶ୍ରମ କରିବା ଦ୍ୱାରା ତାଙ୍କ ବି ଦେହ ପା ଭଲ ହେଉଥିଲା ରୋଗ ବ୍ୟବସ୍ଥା ଏବେ ଯେବେ ଯେତିକି ଲୋକ ସୁଖିଆଦି ହେଉଛନ୍ତି ସେତେ ରୋଗ ବ୍ୟବସ୍ଥା ବି ହେଉଛନ୍ତି